ହଁ ଭାଇ ଆମର ଯେଉଁ ଷ୍ଟେସନାରୀ ଜିନିଷ ବିକ୍ରି ହେଇଥାନ୍ତା ଷ୍ଟେସନାରୀ ଆଇଟମ୍ ଉପରେ ସବୁ ତ ଥିବ ଆପଣଙ୍କ ପାଖରେ ସେ ଚୁଡ଼ିଫୁଡ଼ି ଯିବ ତା' ବାହାଘର ତ ଏ ଆଟାଚ୍ ଅଛି ନା ଆମର ତ ସେଇଠି ଆସିବ ତ ଜିନଷ ସବୁ ବାହାରିବ ଆଉ ଆମ ଅସୁବିଧା କ'ଣ କି ଆମର ଏଇ ଯେଉଁ ଗାଁ ଆମର ଯେଉଁ ଗାଁକୁ ଗାଡ଼ିଫାଡ଼ି ଟିକିଏ ସୁବିଧା ନାହିଁ ତେଣୁ ଆଉ ଲୋକଙ୍କର ବି ଆସିବ ଜିନଷପତ୍ର ସେମାନେ ଚାହୁଁଛନ୍ତି କିନ୍ତୁ ଆମକୁ ଟିକିଏ ସୁବିଧା ହେଲେ ଗାଡ଼ିଫାଡ଼ି ହେଲେ ହଁ ନାଇଁ ମାଲ ତ ଆମେ କିଣିକି ଆମେ ବି ତ ଜିନଷ ନବୁ କିନ୍ତୁ ଆମର ତ ଗାଡ଼ିଫାଡ଼ି ସୁବିଧା ନାହିଁ କେମିତି କ'ଣ ଟିକିଏ ଗାଡ଼ି ସୁବିଧା କରିକି ଆମ ଯେଉଁ ଗାଁ

ହଁ ହଁ ଆଉ ଆମର ହେଇଟି ଲୋକ ଆମ ପଡ଼ୋଶୀ ବି ସେମାନଙ୍କର ବି ଦରକାର ଜିନିଷ ସେମାନେ ବି ନେବେ

ହଁ ନା ତୁମ କତିରୁ ନେବି ଠିକ୍ ବୋଲି ତ ଆମେ ତୁମ ପାଖରୁ କିଣୁଛୁ ଆଉ ଆମର ଯେଉଁ ଆଉ ସାହିରେ ଦୁଇ ତିନି ଜଣ ନେବେବି ତାଙ୍କର ସେହି ବାହାଘରିଆ ଆସି ଏଇଠି ନେବେବି ସିଏ କହିଲେ ତାଙ୍କୁ ଟିକିଏ କହିବ କାରଣ ଟିକିଏ ଗାଡ଼ି ସୁବିଧା ନାହିଁ ହଁ ହଁ ଠିକ୍ଅଛି ଆଉ ଆପଣ ଦେଖାନ୍ତୁ ମୁଁ ଯିବି ଯଦି ଏହି ଦୁଇ ତାରିଖ ନହେଲେ ତିନି ତାରିଖ ପରେ ଯିବି

ତୁମ ଦୋକାନରେ ଲୁଗା ସବୁ ମିଳେ ରଖିଛ ଆଉ ମୁଁ କାଲି ପହଞ୍ଚିଲା ପୂର୍ବରୁ ତୁମକୁ ଟିକିଏ କଲ କରିଦେବି ଆଉ ମୁଁ ଯିବି ଯଦି ସେଇ ସଖାଳୁ ଯିବି ଦଶଟା ଭିତରେ ପହଞ୍ଚିବି ଜଲ୍ଦି ଜଲ୍ଦି ପଳେଇବି ଆଉ ସେ ଲୋକକୁ ନେଇକି ଯାଇଥିବି ଯେଉଁମାନେ କହୁଥିଲେ ନେବେ ବୋଲିକି ତାଙ୍କୁ ନେଇକି ପଳେଇଯିବି ଏକାଥରେ ସାଙ୍ଗରେ ଏଇଠି ସୁବିଧା ନାହିଁ ଗାଡ଼ିରେ ଆଣିକି କେମିତି ଟିକିଏ ଇଏ କରିକି ଛାଡ଼ିଲେ ଆମର ଟିକିଏ ଗାଡ଼ି ସୁବିଧା ନାହିଁ ଆମେ ଯଦି ପହଞ୍ଚିବୁ ତାହାଲେ ଆମେ ପହଞ୍ଚିବୁ ଏଗାରଟା ଭିତରେ ଦୁଇ ତାରିଖ ମୋର ଦରକାର

ହଁ ସେମାନେ ହଁ ସେମାନେ ନା ସେମାନଙ୍କୁ ଏକାଥରେ ଧରିକି ପଳେଇବି ଦୁଇଜଣ ଆଉ ଦୁଇଜଣ ଯିବେ ଧରିକି ପଳେଇବି ସେଦିନ ପହଞ୍ଚିକି ତମକୁ ଫୋନ୍ କରିବି ତାହେଲେ ହେଉ ହେଉ ଯିବା ପୂର୍ବରୁ ଫୋନ୍ କରଦେବି ହେଉ ରହୁଛି ତାହେଲେ